ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା କରାଯାଇଛି ସରକାର ରାଜ୍ୟ ସରକାର ଆମ ଓଡ଼ିଶାରେ ଆମ୍ବୁଲେନ୍ସ ଦେଇଛନ୍ତି ସ୍ୱାସ୍ଥ୍ୟ ସେବା ପାଇଁ ଆଉ ଗର୍ମେଣ୍ଟ ହସ୍ପିଟାଲ୍ ଦେଇଛନ୍ତି ସ୍ୱାସ୍ଥ୍ୟ ସେବା ପାଇଁ ଆଉ ଆମେ ଫ୍ରୀରେ ବି ସ୍ଵାସ୍ଥ୍ୟ ସେବା ହୋଇପାରିବା ପାଇଁ ଆମ ପାଇଁ କରାହୋଇଛି ରାଜ୍ୟ ସରକାର